ବର୍ତ୍ତମାନ୍ ଫଟୋଗ୍ରାଫି ଯେନ୍ ଆସିଛି ପୁରୁଣା ଫଟୋଗ୍ରାଫି ଆଉ ନୂଆ ଫଟୋଗ୍ରାଫି ଭିତରେ ବହୁତ୍ ଫରକ୍ ଅଛି ଆଉ ମୋବାଇଲ୍ କ୍ୟାମେରା ଆଉ ନୂଆ କ୍ୟାମେରା ଆଉ ପୁରୁଣା ମଧ୍ୟରେ ଫରକ୍ ଅଛି ପହେଲା ଯେନ୍ ଫଟୋଗ୍ରାଫିମାନେ ହେଉଥିଲା ୟା ଫଟୋ ଘିଚା ଯାଉଥିଲା ସେଥି ବହୁତ୍ କମ୍ ପରିମାଣର ତାର୍ ମାନେ ଫଟୋଟା ଆସୁଥିଲା କ୍ଳିୟର୍ ବି କମ୍ ଦିଶୁଥଲା କିନ୍ତୁ ଇହାଯେନ୍ ନୂଆ କ୍ୟାମେରାମାନେ ଆସ୍ଚି ସେତି ଫୋଟୋଟା ବହୁତ୍ ଡ଼ିଜିଟାଲ୍ ଅଛେ ଆଉ କ୍ଳିୟର୍ ଦିଶୁଚେ ଆଉ ସିଧାସଲଖ୍ ଆମେ ସେତାକେ ୟୁଜ୍ କରିପାରୁଛୁ ଆମର୍ ଯେତେବେଲ୍ ବ୍ୟବହାର ଉପଯୋଗୀ ହେଇପାରୁଛି ନୀତିଦିନିଆ କାମରେ ପୁରୁଣା କ୍ୟାମେରା ଯେନ୍ ଥିଲା ସେ ପୁରୁଣା କ୍ୟାମେରାଟା ହେତେ କ୍ଳିୟର୍ ନାଇ ଦିଶୁଥାଏଁ ସେଥି ଫୋଟୋକେ ଧୋଇଲାବେଲେ ୟା ସେ ଫଟୋ ବାହାର୍ କଲାବେଲେ ବହୁତ୍ ଟାଇମ୍ ଲାଗୁଥିଲା ଆଉ ଇହାଯେନ୍ ଯେନ୍ ମୋବାଇଲ୍ କ୍ୟାମେରା ୟୁଜ୍ ହେଉଛି ସେଥି ବହୁତ୍ କମ୍ ଟାଇମ୍ ଲାଗୁଛି ଯେଣ୍ଟାକି ଫୋଟୋ ୟା ସେ ଫୋଟୋକେ ଧୋଇକରି ଇଏ ଘରେ ଲଗାଲା ବେଲ୍କେ ବହୁତ୍ କମ୍ ଟାଇମ୍ରେ ଫୋଟାଟା ଆମେ ବ୍ୟବହାର୍ କରିପାରୁ ବର୍ତ୍ତମାନ୍ ଏହି ଜିନିଷ୍ଟା ଅଛି ଏଇଟା ବହୁତ୍ ସହଜ ହଉଚେ ଆଗର୍ ଅପେକ୍ଷା ଆଗ ଯେନ୍ କ୍ୟାମେରା ୟୂୁଜ୍ ହଉଥିଲା ସେଇଟା ଟିକେ କଡ଼ା ଥିଲା ବର୍ତ୍ତମାନ୍ ଯେନ୍ କ୍ୟାମେରା ଅଛି ଏଇଟା ଆମ୍କୁ ବହୁତ୍ କମ୍ ଟାଇମ୍ରେ ଆମେ କରିପାରୁଚୁ ତ ଆମକୁ ଟାଇମ୍ ବି ବହୁତ୍ କମ୍ ଲାଗୁଚେ ଆଉ ପୁରୁଣା କ୍ୟାମେରା ଅପେକ୍ଷା ଏଇ ନୂଆ କ୍ୟାମେରାଟା ଟିକେ ସହଜେ ପୁରୁଣା କ୍ୟାମେରାରେ ଆମକୁ ବହୁତ୍ ଟାଇମ୍ ଲାଗୁଥିଲା ନୂଆ କ୍ୟାମେରାରେ ଆମକୁ କମ୍ ଟାଇମ୍ ଲାଗୁଚେ